ମୁଁ ପ୍ରାୟ ସମୟ ସମୟରେ ଖାଦ୍ୟ ପ୍ରସ୍ତୁତ କରେ ରୋଷେଇ କାମ ସମୟ ସମୟରେ କରେ ଆଉ ସେଥିପାଇଁ ମୋତେ କେହି ବାଧ୍ୟ କରନ୍ତିନି ମୁଁ ନିଜ ଖୁସିରେ ମୁଁ ନିଜ ଇଚ୍ଛାରେ ମୁଁ ରୋଷେଇ କରେ ଆଉ ରୋଷେଇ କରିଥିବା ଖାଦ୍ୟକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି ଯେଉଁମାନେ ବି ଖାଆନ୍ତି ସେମାନେ ପସନ୍ଦ କରନ୍ତି ଭଲ କୁହନ୍ତି ଯେ ରୋଷେଇ ଭଲ ହୋଇଛି ଆଉ ସେମାନେ ବି ଯଦି ରୋଷେଇ କରିବା ପାଇଁ ଚାହିଁବେ ମୁଁ ସେମାନଙ୍କୁ ଶିଖାଇବି ଯେ ପ୍ରଥମ ଗୋଟେ ମନେକରନ୍ତୁ ଗୋଟେ ଖାଦ୍ୟ ଅତି ଗୋଟେ ତିଆରି କରିବେ ଯେମିତିକି ଉପମା ଗୋଟେ ତିଆରି କରିବେ ତ ଚୁଡ଼ା ଉପମା ଚୁଡ଼ା ଉପମାର ପ୍ରଥମେ ଆପଣ ଚୁଡ଼ାକୁ ବତୁରେଇବେ ତେଲ ଦେବେ ପିଆଜ ପକେଇବେ ତା'ପରେ ଚୁଡ଼ା ପକାଇକି ହଳଦୀ ପକାଇବେ ମସଲା ପକାଇବେ ମସଲା ପକାଇଲା ପରେ ପାଣି ସାମାନ୍ୟ ପାଣି ଦେଇକି ତା'ପରେ ଘଣ୍ଟିକି ତାକୁ ଗୋଳାଇବେ ଗୋଳାଇକି ତା'ପରେ ଗରମ ମସଲା ପକାଇବେ କି ଯାହାହେଲେ ପକାଇବେ ଆଉ ଯେମିତି ଲୁଣ ବେଶୀ ଲୁଣ ନ ହେବ ବେଶୀ ହଳଦୀ ନ ହେବ ବେଶୀ ରାଗ ନ ହେବ ସେହି ବିଷୟରେ ଆପଣ ଦେଖିକି ପକାଇବେ ସେ ବିଷୟରେ ମୁଁ ତାଙ୍କୁ ବୁଝାଇବି ଆଉ ଆଉ ତାହା ମୁଁ ରୋଷେଇ କରେ ଯଦି ଲୋକମାନଙ୍କୁ ପସନ୍ଦ ହୁଏ ତେବେ ସେମାନେ ମୁଁ ଶିଖାଇବି ଆଉ ଯଦି ମୋ ରୋଷେଇ ସେମାନଙ୍କୁ ପସନ୍ଦ ନ ହେବ ତାକୁ କ'ଣ ସେମାନଙ୍କୁ ଶିଖାଇବି ମୁଁ ଆଉ ପ୍ରାୟ ସମସ୍ତେ ମୋ ରୋଷେଇକୁ ପସନ୍ଦ କରନ୍ତି ଆଉ ସେମାନେ ମଧ୍ୟ ମୋତେ ପଚାରିଛନ୍ତି ଯେ ଏମିତି ଖାଦ୍ୟ କେମିତି ତିଆରି କଲେ ମୁଁ ସେମାନଙ୍କୁ ବୁଝାଇଛି ଏପରି ଏମିତି ପଡ଼ିବ କେଉଁ ରେସିପି ସେମାନେ ଯେଉଁ ରେସିପି ରେସିପି ବିଷୟରେ ମୋତେ ପଚାରିଛନ୍ତି ସେମାନଙ୍କୁ ମୁଁ ସେ ପ୍ରାୟ ସେହି ରେସିପି ବିଷୟରେ ବୁଝାଇଛି ବହୁତ ବୁଝାଇଲା ପରେ ସେମାନେ ମଧ୍ୟ ସେହି ରେସିପି ରୋଷେଇ କରିଛନ୍ତି ସେମାନେ ଭଲ ଲାଗିଛି ଅନ୍ୟମାନଙ୍କୁ ଖୁଆଇଛନ୍ତି ସେମାନେ ଆଉ ଲୋକମାନେ ତାଙ୍କୁ ଭଲ ବୋଲି କହିଛନ୍ତି ତେଣୁକରି ମୁଁ ନିଜକୁ ଗର୍ବ ଅନୁଭବ କରୁଛି ଆଉ ମାନେକରୁଛୁ ଅନ୍ୟମାନେ ମଧ୍ୟ ମୋ ରେସିପିକୁ ପସନ୍ଦ କରନ୍ତୁ ଆଉ ମୁଁ ଯାହାକୁ ବେଶୀ କହୁଛି ତାଙ୍କ ରେସିପିକୁ ମଧ୍ୟ ଲୋକମାନେ ପସନ୍ଦ କରନ୍ତୁ ବାସ୍ ସେତିକି କହୁଛି